ବିଦ୍ୟାଳୟମାନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କଳା ଓ ହସ୍ତଶିଳ୍ପ ଶିକ୍ଷା ଉଁ ଦିଆଯାଇଥାଏ ଆମେ ମୁଁ ଛୋଟ ବେଳୁ ହିଁ ଆମର ଚିତ୍ର ଆର୍ଟର ଏକ ବିଷୟ ହିସାବରେ ହିଁ ଥିଲା ଏବଂ ଯେଉଁଥିରେ କି ସପ୍ତମ ପର୍ଯ୍ୟନ୍ତ ଆମେ ଚିତ୍ରକଳା ପ୍ରତିଯୋଗିତା ହୁଏ ଚିତ୍ର ଶିକ୍ଷକ ନିୟୋଜିତ ଥାଆନ୍ତି ଯିଏ ଆମକୁ ଡ୍ରଇଂ ଶିକ୍ଷା ଦିଅନ୍ତି ଏବଂ ଡ୍ରଇଂ ମଧ୍ୟ ପରୀକ୍ଷା ହୁଏ ଆମେ ସପ୍ତମ ପର୍ଯ୍ୟନ୍ତ ଏହାର ଆମେ ଚିତ୍ରକଳାକୁ ପ୍ରାଧାନ୍ୟ ଦେଇଥାଉ ତା'ର ମୂଲ୍ୟାଙ୍କନ ମଧ୍ୟ ହେଇଥାଏ ବର୍ଷାଦିନେ ବର୍ଷାଦିନେ କାଗଜ ଡଙ୍ଗା ତିଆରି କରିବା ଏବଂ ତାକୁ ବର୍ଷାରେ ଛାଡ଼ିବାର ଆନନ୍ଦ ଏକ ନିଆରା କହିଲେ ଅତ୍ୟୁକ୍ତି ହେବନି ମୋର ଏହିପ୍ରକାର ପ୍ରତ୍ୟକ୍ଷ ଅନୁଭୂତି ଛୋଟବେଳେ ବହୁତଥର ଅଛି ନିଜ ହାତରେ କାଗଜ ଡଙ୍ଗା ତିଆରି କରି ତାକୁ ଆମେ ଛାଡ଼ିଛୁ